ଡ୍ରାଇଭର ଭାଇନା ମୋତେ ଏତେ ଗରମ ଲାଗିଲାଣି ସୁନାଖଳା ଯିବାପାଇଁ ଆଉ କେତେ ସମୟ ଲାଗିବ ନରଣପୁର ପଟେ ଗଲେ ତ ରାସ୍ତା ଖରାପ ଆଉ ଏହି ନୂଆରାସ୍ତା ନୟାଗଡ଼ ପଟୁଆ ଗଲେ କେତେ ସମୟ ଲାଗିବ କହିପାରିବ ଘରେ ମୋର ପିଲାମାନେ ବ୍ୟସ୍ତ ହେଉଥିବେ ସୁନାଖଳାରେ ପହଞ୍ଚିବାକୁ ଆଉ କେତେ ସମୟ ଲାଗିବ ଆଉ ଆପଣ ଜାଣିଛନ୍ତି କି ପାଖ ରାସ୍ତା କିଛି ଅଛି କି ନୂଆ ରାସ୍ତାରେ ଗଲେ ଆଉ କେତେ ସମୟ ଲାଗିବ ଅଟୋ ତ ଏତେ ଧୀରେ ଧୀରେ ଚଲାଉଛନ୍ତି ଆଉ ଟିକେ ସ୍ପିଡ଼ି ଚଲାନ୍ତୁ ହେଉ ଭାଇ କ'ଣ ଆହୁରି ଘଣ୍ଟାଏ ଲାଗିବ ହେଉ ଟିକେ ଶୀଘ୍ର ଚଲାନ୍ତୁ ଯେମିତି କି ଆମେ ଟିକେ ଜଲ୍ଦି ପହଞ୍ଚିଗଲେ ସୁନାଖଳାରେ ପିଲାମାନେ ମୋର ବ୍ୟସ୍ତ ହେବେଣି ଗୋଟିଏ କାମ ଅଛି ଟିକେ ଜଲ୍ଦି ଟିକେ ପହଞ୍ଚାଇ ଦିଅନ୍ତୁ